ଆଜ୍ଞା ଆମର ଚାଷ ତ ଆଗରୁ ସବୁ ବୁଣାବୁଣି ଥିଲା ବୁଣାବୁଣି ଏବେ ସବୁ ନୂଆ ଇଏ କରିକି ଆମର ଧାନ ଚା ଇଏ କରିକି ପାୱାର୍ ଟିଲରରେ ଆମେ ତାକୁ ଇଏ କରିକି ଗଜା ଇଏ କରୁ ଗଜା ଇଏ ହେଲା ପରେ ତା ଟାଇମ୍ ଇଏ ହେଲା ପରେ ଲୋକ ଆଣିକି ଚାଷକୁ ଆମେ ରୁଆଁପୋତା କରୁ ଆଉ ଯେଉଁ ସମୟରେ ତା'ର ସାର ଔଷଧ ଯାହାସବୁ ଦରକାରେ ଏମିତି ବି ମୁଁ ଇଏ ହେଉଛି ତା'ପରେ ତ ଆସି ଯାଉଛି ଯେତେବେଳେ କାଟିବା ସମୟ ଏମିତି ବିଭିନ୍ନ ପ୍ରକାର ଔଷଧ ଯେତେବେଳେ ଯାହା ଦରକାରେ ଯେଉଁ ସମୟରେ ଯାହା ଯଦି ବିଲରେ ପାଣି କମିଗଲା ବି ସେଠି ମଟରଫଟର୍ ସୁବିଧା ଅଛି ଯେଉଁଠି ମଡ଼େଇ ଦେଉଛୁ ଏମତି ଉପାୟରେ ଆମେ ଚାଷ କରୁଛୁ ଚାଷରେ ବି ଭଲ ଉପକୃତ ହେଉଛୁ